ନବଜାତ ଶିଶୁମାନଙ୍କ ପାଇଁ ପ୍ରଥମତଃ ଆମେ ନବଜାତ ଶିଶୁକୁ ଗୋଟେ ସଫା ସୁତୁରା ଘରେ ରଖିବାକୁ ପଡ଼ିବ ଶିଶୁ ଯେଉଁ ବିଛଣାରେ ସେ ଶୋଇବ କି ସେ ବିଛଣା ଡେଲି ସଫା ସୁତୁରା କରିବା ଦରକାର ସେ କପଡ଼ା ଡେଲି ସଫା ସେ ବେଡ଼୍ ସଫା ସୁତୁରା ରହିବା ଦରକାର ଘରର ଆଖପାଖରେ ଚାରିପାଖରେ ଥିବା ଅଳିଆ ଆବର୍ଜନାକୁ ସଫା କରିବା ଦରକାର ଶିଶୁଟିକୁ ଧରିବା ପୂର୍ବରୁ ହାତ ଧୋଇ ଭଲ ଭାବେ ଲିକ୍ଵିଡ଼୍ରେ ଶିଶୁଟିକୁ ଧରିବା

ଘରର ଅଳିଆ ଆବର୍ଜନା ସଫା କରି ମଶା ଧୂପ ସ୍ପ୍ରେ ମାରି ଘରେ ଘରକୁ ଲିକ୍ୱିଡ଼୍ରେ ସଫା କରି ଭଲ ଭାବେ ଶିଶୁଟିକୁ ରଖିବାକୁ ହେବ ଘରର ଲୁଗାପଟା ସଫା ରଖିବା ଖରାରେ ଭଲ ଭାବେ ଶୁଖାଇବା ମଶାରୀ ବ୍ୟବହାର କରିବା ହାତ ସଫା କରି ଶିଶୁକୁ ଭଲରେ କେମିତି ଶିଶୁର କିଛି ଯେମିତି ଅପରିଷ୍କାର ନହେଉ ସେଥିପାଇଁ ଭଲ ଭାବେ ସବୁ ଏସବୁ କରିବାକୁ ପଡ଼ିବ ଶଶୁଟା ସେଥିପାଇଁ ସୁସ୍ଥ ଓ ପରିଷ୍କାର ରହିବ କୌଣସି ରୋଗ ପ୍ରତିରୋଧ ଶକ୍ତି ତାକୁ ଛୁଇଁ ପାରିବ ନାହିଁ ସେଥିପାଇଁ ଶଶୁକୁ ଶିଶୁ ଏକ ସାବୁନ୍ ଆସୁଛି ତାକୁ ବେବି କେୟାର୍ ପାଇଁ କୁହନ୍ତି ସେ ବେବି କେୟାର୍ ସାବୁନ୍ ୟୁଜ୍ କଲେ ଶିଶୁର କୌଣସି ପ୍ରକାର ପ୍ରୋବ୍ଲେମ୍ ହେବ ନାହିଁ